ଆମର ଗାଁରେ ତ ଜିଆଁ ବାଆରି ରୋହି ଭାକୁର ଶେଉଳ କଟରଙ୍ଗା ଏମିତି ମାଛ ଅଛି ଆଉ ଆମେ ବେଶୀ ଚାହିଦା ଆମର ରୋହିକି ଭାକୁର ରହୁଛି ଭାକୁର ମାଛ ରହୁଛି ଚିଙ୍ଗୁଡ଼ି ରହୁଛି ଆଉ ରେଟ୍ କହିବାକୁ ଗଲେ ମାଛ କିଲୋ ବର୍ତ୍ତମାନ ଶହେଚାଳିଶ ଶହେଷାଠିଏ ରୋହି ଭାକୁର ଆଉ ଦୁଇଶହ ରହୁଛି ଆମର ଇଲିଶି ଆଉ ଚାରିଶହ ରହୁଛି ଚିଙ୍ଗୁଡ଼ି ହଁ ଏମତି ରେଟ୍ ରହୁଛି ଆଉ ସବୁଠୁ ଟେଷ୍ଟ ମାଛ ଚିଙ୍ଗୁଡ଼ି ଆମ ଚିଙ୍ଗୁଡ଼ି ଆଉ ଶେଉଳ ଇଲିଶି ମାଛ ଇଲିଶି ଝୋଳ ଖାଇବ ମାନେ ପୁରା ଲଂଘା ଟେଷ୍ଟ ହୋଇ ରହିବ ପୂରା ବହୁତ ଭଲ ଲାଗିବ ଆଉ ଆମର ଗାଁ ଗହଳିରେ ଯେଉଁ ମାଛ ଛୋଟ ମାଛ ଧରା ହେଉଛି ଯାହା ଜିଆଁ ଏମତି ରହୁଛି ଆଉ ଜୋରି ମାଛ ଚୂନାମାଛ ଯେଉଁଗୁଡ଼ା କୁହାଯାଏ ଆଉ